ହଁ ରୋଷେଇ ଘର କରିବାର କଥା କହିଲେ ମୁଁ ତ ପ୍ରାୟ ରୋଷେଇ ଘରକୁ ପ୍ରାୟତଃ ଯାଏ ନାହିଁ କାରଣ ମୁଁ ଯେହେତୁ ପାଠପଢ଼ା ପିଲା ବର୍ତ୍ତମାନ ପାଠ ପଢ଼ୁଛି ତ ମୁଁ ସେ ରୋଷେଇ ଘରକୁ ଯିବା ମୋର ସମ୍ଭବ ପ୍ରାୟ ହୁଏ ନାହିଁ ଆଉ ବେଳେବେଳେ ଯିମିତି ମୋତେ ସମୟ ମିଳେ ତ ମୁଁ ଯାଏ ଯେମିତି ହେଲେ ଆଉ ପରିବାର ହଉ କି ଅନ୍ୟ କୌଣସି ଜଣ ସଦସ୍ୟ ହୁଅନ୍ତୁ ସେମାନଙ୍କ ସହିତ ଯାଏ ରୋଷେଇ ଘରେ କିଛିଟା ସମୟ ବିତାଇଥାଏ ଆମେ ବାହାରେ ବିଭିନ୍ନପ୍ରକାର ସମୟ ବିତାଉଛେ ଖେଳୁଛେ ବୁଲୁଛେ ପଢ଼ୁଛେ ତ ସେମିତି ରୋଷେଇ ମଧ୍ୟ ଏକ କଳା ତାକୁ ଶିଖିବାକୁ ଆଉ ସେଇଠି ସମୟ ବିତାଇବାକୁ ସମସ୍ତଙ୍କୁ ବି ମୁଁ କହିପାରିବିନି ମୋତେ ବହୁତ ଭଲ ଲାଗେ କାରଣ ମୁଁ ବି ଯାଏ ମୋ ପରିବାର ଲୋକଙ୍କ ପାଖକୁ ଯେତେବେଳେ ସେମାନେ ରୋଷେଇ ଘରେ ଥାଆନ୍ତି ସେମାନଙ୍କ ସହିତ ସମୟ ବିିତାଇବାକୁ ମୋତେ ସେତେବେଳେ ମୋତେ ମଜା ଲାଗେ କି ରୋଷେଇର କେମିତି ହେଉଛି ମୁଁ କିଛି କିଛି ଜିନିଷ ଜାଣିଛି ପ୍ରାୟତଃ ଜାଣିନି ସେମାନେ କେମିତି କରୁଛନ୍ତି ସେମାନଙ୍କ କେମିତି ଡାଲି ହେଉ ସେମାନେ କେମିତି କରୁଛନ୍ତି ସେମାନେ କେମିତି ଚୁଲି ଲଗାଉଛନ୍ତି କି ଗ୍ୟାସ୍ ଲଗାଉଛନ୍ତି ସେଇଟା ମୋତେ ଦେଖିବାକୁ ନିଜେ ଅବ୍ଜର୍ଭ୍ କରିବାକୁ ମୋତେ ବହୁତ ଭଲ ଲାଗେ ତ ମୁଁ ସେଥିଲାଗି ସେମାନଙ୍କ ସହିତ ଯାଏ ଏବଂ ସେମାନଙ୍କୁ ମଧ୍ୟ ଅଂଶୀଦାର ଯେଉଁଟା କହିଲେ ଆପଣ ହଁ ସେଇଟା କରିବାକୁ ଚାହୁଁଛି କି ସେମାନଙ୍କ ସହିତ ମୁଁ କୁହେ କି ଏମିତି କଲେ ହେବନି ଆଗ ଗୋଟେ ଜିନିଷ ପକାଇ ତା'ପରେ ସେଇଟା ପକାଇଲେ ତାଙ୍କଠାରୁ ମଧ୍ୟ କିଛି ଜିନିଷ ମୁଁ ଗ୍ରହଣ କରିଥାଏ ଆଉ କିଛି ତଥ୍ୟ ମଧ୍ୟ ପଚାରିଥାଏ ଏବଂ ସେମାନେ ମତେ ସମ୍ଭବତଃ ଉତ୍ତର ଦେଇଥାନ୍ତି ମୁଁ ମଧ୍ୟ ସନ୍ତୁଷ୍ଟି ପାଇଥାଏ ଏବଂ ସେମାନଙ୍କୁ ମୁଁ ପ୍ରଶ୍ନ କରିଚାରିଲେ ସେମାନଙ୍କୁ ମଧ୍ୟ ବହୁତ ଆନନ୍ଦ ଲାଗିଥାଏ ଜାଣିନି ଯେ ନା ତ ପଚାରିଲେ ସେମାନେ ଖୁସି ହେବେ କାରଣ ପାଠପଢ଼ା ସହିତ ବି ସବୁ ପ୍ରଶ୍ନ ଟିକିଏ ଟିକିଏ ସେମାନେ ଯଦି ଶୁଣିବେ ତାଙ୍କୁ ବି ସମୟ ଇଏ ଲାଗିବ ସେମାନଙ୍କ ସହିତ ସମୟ ବିିତାଇଲେ ସେମାନଙ୍କୁ ଭଲ ଲାଗିବ କାରଣ ସେମାନେ ନହେଲେ ଭାବିବେକି ସେମାନେ ଏକା ସବୁ ଏତେ କାମ କରୁଛନ୍ତି ସେମାନଙ୍କ ସହିତ କେହି ଖାଲି ସେମାନଙ୍କୁ ବି ବୋର୍ ଲାଗିବନି ସେମାନେ ବି ଖୁସି ହେବେ ହଁ ଏଇସବୁ ବିଷୟରେ ମୁଁ କେମିତି କ'ଣ ହୁଏ ଡାଲି କେମିତି ହୁଏ ଚିକେନ୍ କେମିତି ହୁଏ ଏସବୁ ଜିନିଷ ଜାଣିବାର ବହୁତ ସଉକ୍ ଥାଏ ଏମିତି ହିଁ ହୋଇଥାଏ